ହ୍ୟାଲୋ ଲକ୍ଷ୍ମୀ ହୋଟେଲରୁ କହୁଥିଲେ କି ଆପଣ ମୁଁ ସୁପ୍ରିୟା ଦାନ କହୁଛିି ମୁଁ ଖାଦ୍ୟ ଅର୍ଡ଼ର କରିଥିଲି ହେଲେ ସେଇଟା ଭଲ ଆସିନି ମୁଁ ସେ ଖାଦ୍ୟ ରିଟର୍ଣ୍ଣ କରିବି କେମିତିଟା ତୁମେ ପଠେଇଲ ପ୍ୟାକିଂ ବି ଭଲ ହେଇନି ସେ ଖାଦ୍ୟ ବି ଭଲ ଦିଶୁନି ଖୁବ୍ ମ ଖୁବ ଖୁବ୍ ମସଲା ଦିଆଥିଲା ତଟକା ନଥିଲା ଖୁବ ତେଲିଆ ଖାଦ୍ୟ ଡାଲି ହେଇଥିଲା ମୁଁ ଅର୍ଡ଼ର କରିଥିଲି ଯାହା ସେଇଟା କିଛି ଆସିନି ଆହୁରି ବହୁତ ମସଲା ମସଲା ଭର୍ତ୍ତି କରି ତୁମେ ପଠାଇଦେଲ ପ୍ୟାକିଂ ବି ଭଲ ହେଇନଥିଲା ମୁଁ ସେଟା ମୁଁ ରିଟର୍ଣ୍ଣ କରିବି ମୋତେ ସେଇ ଖାଦ୍ୟ ଦରକାର ନାହିଁ ତୁମେ ଭଲଟା ଆଣିଦିଅ ନହେଲେ ରିଟର୍ଣ୍ଣ କରିଦିଅ ମୁଁ ରିଟର୍ଣ୍ଣ କରିବି ଯାହାବି ଦାମ୍ ହେଉଛି ଭଲଟା ଆଣିଲେ ତୁମେ ମୁଁ ସେ ପଇସା ପାଞ୍ଚଶହ ହଉ ଛଅଶହ ହେଉ ମୁଁ ଦେଇଦେବି ତୁମେ ଭଲଟା ଆଣିଲେ ମୁଁ ଦାମ ଦେଇଦେବି ଆଉ ତୁମେ ଭଲ ନ ଆଣିଲେ କେମିତିଟା ତୁମେ ପଠେଇଲ କାହିଁକି ତୁମେ ପଠେଇଲ ମୋତେ ରିଟର୍ଣ୍ଣ କରିବି ତୁମେ ମୋ ପଇସା ଦେଇଦିଅ